ହଁ ଭାଇ ପରିବା ଦରକାର ଥିଲା ପରିବା ଦରକାର ଥିଲା

ଏଇ ବାହାଘର ଭୋଜି ପାଇଁ ଏଇ ବାଇଗଣ ମିଳିବ କୁଇଣ୍ଟାଲ୍ ଭଳିଆ

ଟିକିଏ କମ୍ରେ କରିବେ ବାଇଗଣ କୋବି ଆଉ ଆମର ବୋଇତାଳୁ ଆଉ ଆମର ମଟର ଛୁଇଁ ଆଉ ସିମ୍ବ ବୋଇତାଳୁ ଆଉ ଆମର ବିଲାତି ହଁ ଆଉ କାଙ୍କଡ଼ କଲରା ଆମର

ନଅ ତାରିଖ ସାତ ତାରିଖ ଦିନ ଦରକାର ବାର ତାରିଖ ହଁ ବାହାରିବ ନା ପରିବା ସବୁ ଠିକ୍ଠାକ୍ ଅ ହଁ ବିଲାତି କୁଇଣ୍ଟାଲ କେତେ ହବ ଟିକିଏ କମ୍ରେ କରିବେ ବିଲାତି କୁଇଣ୍ଟାଲ

ବିଲାତି ବାଇଗଣ

ବିଲାତି ବାଇଗଣ ଆଉ ଆଉ ଆମେ ଆଉ ଯେଉଁ ବୋଇତାଳୁ ଆଉ ନୋଧିଆ ଆଉ କାଙ୍କଡ଼ ପୁଟଳ ଅଛି ନା ପୁଟଳ ନଥିବ ଆଉ ଯେଉଁ ଆଉ ସବୁ ଟିକିଏ କମ୍ ରେଟ୍ କରିବ ଆଉ ବୁଝିଲନା ଆ ଇଏ ଦରକାର କି ଯେଉଁ ଇଏ ଅଛିନା ଆମର ପରିବା ହଁ ଯେଉଁ ହଁ ଇଏ ପରିବା ଅଛି ନା ରୁହ ଟିକିଏ ମନର ପକାଉଛି ସେ ପରିବାଟା ପରିବାଟା କ'ଣ ଦରକାର ରୁହନ୍ତୁ

ହଉ ତାହେଲେ